ହ୍ୟାଲୋ ଗାଡ଼ି ମାଲିକ କହୁଛନ୍ତି ତ ରାଜୁଭାଇ ଆଜ୍ଞା ଆପଣ ଡ୍ରାଇଭର ହଉଛି କୁଆଡ଼େ ଗଲେ କହନି ଯେଉଁ ଆମର ଯିବାର ଥିଲା ବିରଜା ମନ୍ଦିର ବୁଲିବାକୁ ଆଉ ତାଙ୍କ ତମ ଡ୍ରାଇଭର କାହିଁ ଫୋନ ଉଠଉ ନାହାଁନ୍ତି ଆମେ ସବୁ ଆସିଛନ୍ତି ନାନୀ ହେରିକା ଆସିଛନ୍ତି ଆଉ ହଉଛି ଆସିଛନ୍ତି ଯେଉଁ ଆମ ଝିଅ ହେରିକା ଆସିଛନ୍ତି ଆଉ କ'ଣ ପାଇଁ ଏତେ ଲେଟେ ହଉଛି ଦଶଟା ଆସି ବାଜିଲାଣି ଆମେ ଯିବୁ ନା ବୁଲିବାକୁ ଯିବୁ ହେଟି ଖାଲି ଖାଲି କ'ଣ ବିରଜା ଯିବୁ କି ଆଉସେ ପାଖଆଖ ଯେତିକ ସବୁ ମନ୍ଦିର ଫନ୍ଦିର ଅଛି ସବୁ ବୁଲିତେ ବୁଲିବାକୁ ଯିବୁ ଆଉ ଆସି ଏତବେଳ ହେଲାଣି ଫେଣେ ଆମେ ଯାହିଁକି ଫେରିନେ ଫୁଣି ସେମାନେ ସେମାନେ ତାଙ୍କ ଘରମାନଙ୍କୁ ଯିବେ ନା ଆଉ ଆମେ ଯୋଉଁ କେତେ ମାନେ ସେ ପାଖ ଆଖ ଯେତିକ ସବୁ ଜେଗା ସବୁ ଅଛି ଯେଉଁ ଭଲ ଭଲ ମନ୍ଦିର ସବୁ ଅଛି ସେଠି ସବୁ ବୁଲିମୁ ଛୁଆମାନେ ସବୁ ଦୋଳି ଖେଳିବେ ଆଉ ଖାଇବେ ପି ଖାଇବେ ଆଉ ସବୁ ବୁଲି ବୁଲାକି ଆସିଲାବେଳକୁ ଲେଟେ ହେଇଯିବ ଆଉ ଆସିକି ଦଶଟା ପରେ ଏତେ ଟାଇମ ପୁରା ହେଇ ଗଲାଣି ଆଉ କେତେବେଳେ ଯେ ଆସିବେ ଯେ ତାଙ୍କୁ ଫୋନ ଲଗେଇଲା ବେଳକୁ ଫୋନ ଉଠଉ ନାହାଁନ୍ତି ଆଉ ଏମାନେ ମୋ ଉପରକୁ ବିରକ୍ତି ହଉଛନ୍ତି ମୁଁ ସବୁ ଦାୟିତ୍ୱ ନେହିଛି ବୋଲିକି ମତେ ସମସ୍ତେ ବିରକ୍ତି କରୁଛନ୍ତି ମାନେ ବହୁତ କଥା କହୁଛନ୍ତି ଆଉ ତମ ଡ୍ରାଇଭର ଭାଇ କୁଆଡ଼େ ଗଲେଯେ ଫୋନ ଉଠୁ ନାହାଁନ୍ତି ସିଏ ଆଉ ପୁଣି ସେମାନେ ତାଙ୍କ ଶାଶୁଘର ମାନଙ୍କୁ ଯିବେ ତାଙ୍କର ବହୁତ ଲେଟେ ହେନେ ତାଙ୍କ ଶାଶୁଘର ମାନେ କମ୍ପଲେନ କରିବେ ନା କ'ଣ ପାଇଁ ଏତେ ଲେଟ ହେଲା ବୋଲିକି ଆଉ ଆଉ ଛୁଆ ଗୁରା ବି ପୁରା ବ୍ୟସ୍ତ ହେଇପଡ଼ିଲେଣି ଯେ ଆମେ ଯିମୁ ଯିମୁ ବୋଲିକି କେତେବେଳେ ଗାଡ଼ି ଆସିବ କେତେବେଳେ ଆମେ ଯିବୁ ହେଠି ବହୁତ ମଜା ହବ ଆଉ ମଜା ହେଲେ ଯେଉଁ କରିବେ ଛୁଆମାନେ ପୁରା ପୁରା ଖୁସିରେ ପୁରା ଅଛନ୍ତି ନା ସିଏ ଗାଡ଼ି ବାଲା ଆସୁନେଇଁ ବୋଲିକି ଆମୁକୁ ସେ ଛୁଆମାନେ ପୁରା ବିରକ୍ତି ହେଲେଣି ଆଉ ରାଗ କରୁଛନ୍ତି